ଆଜିକାଲି ଆମ ଖାଦ୍ୟରେ ବହୁତ ବିରଳ ଅସାଧାରଣ ଉପାଦାନ ବ୍ୟବହୃତ ହୁଏ ଯେପରିକି ପନିପରିବା ଖାଦ୍ୟ ଶସ୍ୟରେ ସାର ଏବଂ କୀଟନାଶକର ବ୍ୟବହୃତ ହେଉଛି ଯାହାଦ୍ୱାରା କି ଆପଣ ଜାଣିନଥିବେ ଅବଶ୍ୟ କୀଟନାଶକ ଏବଂ ସାରଗୁଡ଼ିକ ଯୋଉ ବ୍ୟବହୃତ ହେଉଛି ତାହା ବହୁତ ବିଷାକ୍ତ ଅଟେ ଏବଂ ଆମେ ଖାଉଥିବା ଜିନିଷ ଉପରେ ତାହା ଏକ ଆବରଣ ସୃଷ୍ଟି କରିଦିଏ ଯାହାକି ପାଣି ସାଧାରଣ ପାଣିରେ ଆମେ ଯୋଉ ଧୋଉଛେ ଖାଦ୍ୟକୁ ସେଥିରେ ସେଟା ଯାଏନି ସେଟାକୁ ଆମେ ଇନଟେକ୍ କରୁ ମାନେ ଖାଇଦେଉ ଯାହାଦ୍ୱାରା କିି ଆମର ଦେହ ଖରାପ ହୋଇଥାଏ ବାରମ୍ବାର ମୂର୍ତ୍ତିକାରେ ସେଇ ସାରଗୁଡ଼ିକ ବ୍ୟବହାର କଲେ ମୂର୍ତ୍ତିକା ଉତ୍ପାଦନ କ୍ଷମତା କମ୍ ହୋଇଥାଏ ଯାହାଦ୍ୱାରା କି ଫଳ ପନିପରିବା ଖାଦ୍ୟ ଶସ୍ୟରେ ନ୍ୟୁଟ୍ରିସନ ଅଂଶ କମିଯାଏ ଯାହାକି ଏକ ବିରଳ ଅସାଧାରଣ ଉପାଦାନରେ ମଧ୍ୟ ଯିବ ସେହିପରି ଖାଦ୍ୟଗୁଡ଼ିକୁ କି ତେଲ ତେଲ ଗୁଡ଼ିକ ବହୁତ ପ୍ରୋସେସ୍ ହୋଇଥିବାରୁ ତାହା ଅଶୁଦ୍ଧ ଅଟେ ଯେପରିକି ପାମ ଅଏଲ୍ ତ ଦେଖିଥିବେ ଶୀତଦିନେ ଜମିଯାଏ ସେ ତେଲ ଖାଇବା ବହୁତ ଖରାପ ଯାହାଦ୍ୱାରା କିି କୋଲେଷ୍ଟ୍ରୋଲ ବହୁତ ବଢ଼ିଥାଏ ଓନଲି ସୋୟାବିିନ ଅଏଲ୍ ନହେଲେ ଅଲିଭ ଅଏଲ୍ ହେଲେ ଆମେ ସୁସ୍ଥ ରହିପାରିବା ଧନ୍ୟବାଦ